ଗୋଟିଏ ଦିନରେ ମୋ ଖାଦ୍ୟରେ ବିଭିନ୍ନ ପ୍ରକାରର ସାର ଭରି ରହିଛି ଯେପରି ମୁଁ ଖାଏ ଭାତ ଡାଲି ମାଂସ ଅଣ୍ଡା ପନିପରିବା ରୁଟି ଏହିସବୁ ମୁଁ ଖାଇଥାଏ ତ ଏଥିରେ ରୁଟି ହେଲେ ଶ୍ଵେତସାର ଅଣ୍ଡା କିମ୍ବା ମାଂସ ହେଲେ ସ୍ନେହସାର ପୁଷ୍ଟିସାର ରହିଲାବେଳେ ପନିପରିବା ଭଳି ମଧ୍ୟ ରହୁଛି ଆମର କ'ଣ ବିଭିନ୍ନ ପ୍ରକାର ଶ୍ଵେତସାର ଏବଂ ଏସବୁ ଖାଦ୍ୟମାନଙ୍କରେ ଖଣିଜ ଲବଣ ମଧ୍ୟ ରହୁଛି ଏହିସବୁ ଶ୍ଵେତସାର ସ୍ନେହସାର ପୁଷ୍ଟିସାର ଦ୍ଵାରା ମଣିଷର ଶରୀର ସୁସ୍ଥ ରହିଥାଏ ଏବଂ ସନ୍ତୁଳିତ ଖାଦ୍ୟଦ୍ଵାରା ଆମେ ଉତ୍ତମ ସ୍ୱାସ୍ଥ୍ୟକୁ ଗ୍ରହଣ କରିପାରୁ ତ ଯଦି ଆମେ ସବୁଦିନ ବିଭିନ୍ନ ସାର ଥିବା ଖାଦ୍ୟ ଖାଇବା ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ତେବେ ଆମ ଶରୀର ସବୁଦିନ ପାଇଁ ସ୍ୱାସ୍ଥ୍ୟରେ ରହିବ ଏବଂ ସୁସ୍ଥକର ହୋଇ ରହିବ ସନ୍ତୁଳିତ ଖାଦ୍ୟ ଆମ ଦେହରେ ବହୁତ ପ୍ରକାର ଉତ୍ତମ ବ୍ୟବହାର କରିଥାଏ ଏବଂ ଆମ ଶରୀରକୁ ସବୁବେଳ ପାଇଁ ସୁସ୍ଥ ରଖିଥାଏ